ଆମେ ଜାଣୁଛୁ ଯେ ସମ୍ବାଦ ପତ୍ରରେ ବହୁତ କିଛି ଗ୍ରାମାଞ୍ଚଳ ବିଷୟରେ ଦେଖାଯାଏ କିନ୍ତୁ ବହୁତ ବହୁତ ଛୋଟ ଛୋଟ ଖବର ଥାଏ ଯାହାକି ଗଣମାଧ୍ୟମରେ ଦେଖାଏ ନାହିଁ ଯେମିତିକି ଆସବାସ ପଡ଼ୋଶୀ ଘର ଭିତରେ ଝଗଡ଼ା ହୋଇଥିବ ଏ ଘରେ ସାପ ଆସିକି ପଳାଇ ଯାଇଥିଲା ସାପଟିକୁ ଲୋକ ମାରିଥିଲେ ଏସବୁ ବିଷୟରେ ଗଣମାଧ୍ୟମରେ ଏତେ ଛୋଟ ଛୋଟ ଖବର ଦେଖାଯାଏନି ତା'ର ବି କାରଣ ଅଛି ଯଦି ଏତେ ଛୋଟ ଛୋଟ ଖବରରେ ଖବର ସମ୍ବାଦ ପତ୍ର ଦେଖାଏ ସେମାନେ ଲେଖିବାକୁ ଯିବେ ତା'ହେଲେ ସମ୍ବାଦ ପତ୍ରଟା ବହୁତ ବହୁତ ବହୁତ ବଡ଼ ହୋଇଯିବ ଏତେ ଛୋଟ ଛୋଟ ନ୍ୟୁଜ୍ ସେମିତି କିଛି ଇମ୍ପୋଟେଣ୍ଟ୍ ନାହିଁ ଆସବାସ ପଡ଼ୋଶୀ ଘର ଭିତରେ ଏତେ ଇମ୍ପୋର୍ଟେଣ୍ଟ୍ ଲୋକମାନଙ୍କ ପାଇଁ ନାହିଁ ଆଙ୍କ ଘରେ ସାପ ଆସିକି ପଳାଇ ଯାଇଥିଲା ରାତିରେ ଆଙ୍କ ଘରେ ଏମିତି ବଡ଼ ବଡ଼ କିଛି ଖବର ହୋଇଥିବ ଯେମିତିକି ଧର ଆଙ୍କ ଘରେ ଆଜିି ମର୍ଡ଼ର୍ ହୋଇକି ତା'ମାନେ ମରିଯାଇଛି ଏମିତି ଏମିତି ବଡ଼ ବଡ଼ ଖବର ଏସବୁ ନ୍ୟୁଜ୍ ପେପର୍ରେ ଆସିଥାଏ ଯେମିତି ଆମ ଘରରେ ଚୋରି ହୋଇଗଲା ଛୋଟ ଚୋରିଗଲେ ସେଇଟା କିଛି ସମ୍ବାଦ ପତ୍ରରେ ଆସିବନି ଯଦି ବଡ଼ କିଛି ଚୋରି ହୋଇଥିବ ଯଦି କାହାର ବାଇକ୍ ଚୋରି ହୋଇଯାଇଥିବ ଏସବୁ ନ୍ୟୁଜ୍ ତା'ହେଲେ ଆସିବ ଏବେ ଆଙ୍କ ଘରେ ଲବଣ ନାହିଁ ତାଙ୍କ ଘରେ ଲୁଣ ଲଙ୍କା ନାହିଁ ଏସବୁ ନ୍ୟୁଜ୍ରେ ତ ଆସିବନି ନା ଗଣମାଧ୍ୟମରେ